ହଁ ମୋର କିଛି ଗୁପ୍ତ ଉପାଦାନ ଅଛି ଯାହାକି ମୁଁ ମୋ ରୋଷେଇରେ ବ୍ୟବହାର କରେ ଆଉ ସ୍ତ୍ରୀ ଲୋକମାନେ ମୁଖ୍ୟତଃ ଏବେ ମସଲା ଗୁଡ଼ିକୁ ନିଜେ ଗ୍ରାଇଣ୍ଡିଙ୍ଗ କରିକି ରୋଷେଇ କରୁଛନ୍ତି କିନ୍ତୁ ମୁଁ ମସଲାକୁ ବାଟିଥାଏ ଶିଳରେ ତା'ସହିତ ଆମ ଯେଉଁ ଗୋଟା ମସଲା ଥାଏ ଡାଲଚିନି ତା'ର ମଧ୍ୟ ବ୍ୟବହାର କରିଥାଏ ତା'ସହିତ ଆମର ଯେଉଁ ପ୍ୟାକେଟ୍ରେ ଆସୁଛି ହାରି ଲଙ୍କା ଗୁଣ୍ଡ ସେ ସବୁକୁ ମୁଁ କମ୍ ମାତ୍ରାରେ ବ୍ୟବହାର କରେ ଯାହା ନିଜେ ନିଜେ ଲଙ୍କା ଗୁଣ୍ଡ ତିଆରି କରେ ଆଉ ଅଲଗା ମସଲା ମଧ୍ୟ ନିଜ ଘରେ ପସନ୍ଦ ତିଆରି କରିଥାଏ ଡାଲଚିନି ଗୁଜୁରାତି ଏସବୁକୁ ନେଇକି ମୁଁ ଗୋଟିଏ ଗରମ ମସଲା ତିଆରି କରିଥାଏ ଏସବୁକୁ ନେଇକି ମୁଁ ଯଦି ଖାଦ୍ୟରେ ଯୋଡ଼େ ଏବଂ ମୋ ଖାଦ୍ୟଟି ସ୍ଵାଦିଷ୍ଟ ଲାଗେ ଏବଂ ଅତିରିକ୍ତ ବୃଦ୍ଧି ପାଇଥାଏ ସମସ୍ତେ ମଧ୍ୟ ପସନ୍ଦ କରିଥାନ୍ତି